ହ୍ୟାଲୋ ସ୍ୱାଷ୍ଟିକ ରେଷ୍ଟୁରାଣ୍ଟ ଲାଗିଛି କି ହଁ କାଲି ଆମ ଘରେ କେହି ନଥିବା ବେଳକୁ ଆପଣ ପାଖକୁ ମୁଁ ଫୋନ କରିଥିଲି ଖାଇବା ମାଗିବା ପାଇଁ କାଲି ଜୋର ଦିନ ସାରା ବସୁଥିଲା ମୁଁ ଭାବିଥିଲି ଆପଣଙ୍କ ଡେଲିଭରି ବୟ ଖାଇବା ଆଣିବନି ବୋଲି ଖାଇବା ଆଣିବନି ବୋଲି ଆପଣ ଏତେ ବର୍ଷାରେ ବି ଡେଲିଭରି ବୟକୁ ପଠାଇ ଆମ ଖାଇବା ଖାଇବା ଦେଇଥିଲେ ଆପଣଙ୍କୁ ଅଶେଷ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ଜଣାଉଛି ଏତେ ବର୍ଷାରେ ବି ତୁମେ ଡେଲିଭରି ଦେଉଛ ଡେଲିଭରି ଦେଉଛ ଡେଲିଭରି ବୟ ବି ଓଦାରେ ତିନ୍ତି ତିନ୍ତି ଆସି ଡେଲିଭରି ଦେଇଥିଲା ଓ ଡେଲିଭରି ବୟକୁ ଅଶେଷ ଧନ୍ୟବାଦ ଜଣାଉଛୁ ହଉ ଧନ୍ୟବାଦ ଜଣାଉଛୁ ଆମ ଘରେ ଆମ ଘରେ ଲାଇଟ୍ ବି ଯାଇଥିଲା ହେରି ଓ ଗ୍ୟାସ୍ ସରି ଯାଇଥିଲା ତେଣୁ ଆପଣ ରେଷ୍ଟୁରାଣ୍ଟକୁ ମୁଁ ଫୋନ କରି କହିଥିଲି ମୁଁ ଫୋନ କରି ମଗାଇଥିଲି ଖାଇବା ଆପଣ ଏତେ ବର୍ଷାରେ ବି ଭଲ ଭଲ ଜଲ୍ଦି ଜଲ୍ଦି ଜଲ୍ଦି ପଠାଇଥିଲେ ଖାଇବା ଖାଇବା ଆହୁରି ଗରମ ଥିଲା ଖାଇବା ଖାଇବା ଗରମ ଥିଲା ଆପଣ ଜଲ୍ଦି ପଠାଇଥିଲେ ଏଥି ଯୋଗୁଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଏତିକି କହି ରଖୁଛି